ହଁ ହୋଟେଲ ଯଶୋଦାରୁ କହୁଥିଲେ କି ହଁ ଆଜ୍ଞା ଆପଣଙ୍କ ହୋଟେଲରେ କିଛି ନନ୍ ଏ ସି ବାଲା ରୁମ୍ ଆଭେଲେବୁଲ୍ ହେଇପାରିବ କି କିଛି ଆମର ପାଞ୍ଚ ଦିନ ପାଇଁ ହଁ କାଲିଠୁ କାଲିଠୁ ନା ମୁଁ ଶୁଣିଥିଲି ସାଙ୍ଗଟେ କହୁଥିଲା ମୋର ଆପଣଙ୍କର ଯେଉଁ ସେକେଣ୍ଡ ଫ୍ଲୋର୍ଟାରେ ତହିଁରେ ସବୁ ନନ୍ ଏ ସି ଅଛି କହୁଥିଲା ତ ଛାତ ଏ ସି ନା ଏବେ ଆଚ୍ଛା ଆଚ୍ଛା ତ ତାର କେମିତି କ'ଣ ପ୍ରାଇସ୍ଟା ପଡ଼ୁଛି ଆଚ୍ଛା ଆଚ୍ଛା ସେଇଟା ଡବଲ୍ ବାଲା ନା ସିଙ୍ଗଲ୍ ବାଲା ଆଚ୍ଛା ଆଚ୍ଛା ଆମର ଗୋଟେ ଅଛନ୍ତି ଦଶ ଜଣ ତ ସେମାନଙ୍କୁ ପାଞ୍ଚଟା ହେଲେ ହେଇଯିବ ବୋଧେ ନାହିଁ କି ଆଚ୍ଛା ଆଚ୍ଛା ତାର ପେମେଣ୍ଟ୍ ଆପଣ କେମିତି ନେଉଛନ୍ତି ପର୍ ଡ଼େରେ ନେଉଛନ୍ତି ନା ଆଉ ସବୁ ଦିନଟା ପାଞ୍ଚ ଦିନ ସରିଲା ପରେ ଏକାଥରେ ନେଇଯିବେ ଆଚ୍ଛା ଆଚ୍ଛା ତ ପାଞ୍ଚଟା ରୁମ୍ ଆପଣଙ୍କ ପାଖରେ କନଫର୍ମ୍ ମାନେ ଆଭେଲେବୁଲ୍ ଅଛି ତ ହଁ କାଲିଠୁ ପାଞ୍ଚଦିନ କଣ୍ଟିନିୟୁ ଆମର ରହିବ ଆକ୍ଚୁଆଲି ଆମର ଗୋଟେ ଇଭେଣ୍ଟ ଅଛି ସେଥିରେ ଆମ ପୁଅମାନେ ଆସୁଛନ୍ତି ଅନ୍ୟ ଡିଷ୍ଟ୍ରିକ୍ଟ୍ରୁ ତ ସେମାନେ ରହିବେ ତ

ହଁ ହଁ ତ ସେମାନଙ୍କୁ ମୁଁ କ'ଣ କ'ଣ ଆଇଡ଼ିଟା ପାଇଁ ମାନେ କହିବି କେଉଁ କେଉଁ ଆଇଡ଼ିରୁ

ହଉ ହଉ ଠିକ୍ ଅଛି ଯଦି ଆଧାର କାର୍ଡ଼ ନଥିବ ପ୍ୟାନ କାର୍ଡ଼ରେ ହେଇଯିବ ଆଚ୍ଛା ଆଚ୍ଛା ଆମର ଗୋଟେ ସେଇ ଭିତରୁ ଗୋଟେ ଛୁଆଟେ ଅଛି ଯାହାର ସତର ବର୍ଷ ଅଛି ତାର ତ ଭୋଟର କାର୍ଡ଼ ନାହିଁ ଆଉ ସେ କହୁଥିଲା ଆଧାର କାର୍ଡ଼ଟା ମୋର ହଜିଯାଇଛି ତ ଚଳିବ ତାର ହଁ ହଁ ହଁ ହଁ ଆଚ୍ଛା ଆଚ୍ଛା ଠିକ୍ ଅଛି ପେମେଣ୍ଟ୍ ଟିକିଏ କମିବନି କି କାହିଁକିନା ପାଞ୍ଚଦିନ ରହିବୁ ତ ଆଚ୍ଛା ଆଚ୍ଛା ଠିକ୍ ଅଛି ହଉ ଆଚ୍ଛା ଆଉ କିଛି ମାନେ ତାର ଆଉ କିଛି ଅଛି କି ଆଚ୍ଛା ଆଚ୍ଛା ଆପଣଙ୍କର ସେଇଟି ଖାଇବା ବି ହେଉଛି କି ଆଚ୍ଛା ଆଚ୍ଛା ତ ଲଞ୍ଚ୍ ଡିନର ବି ସେଇଟି ହେଇଯିବ ସୁବିଧା ଅଛି ଆଚ୍ଛା ଯଦି ସକାଳ ମର୍ଣ୍ଣିଂ ଟାଇମ୍ରେ ଆଉ ଆମର ଦ୍ୱିପ୍ରହର ଆଉ ରାତି ସମୟରେ ଡିନର ପାଇଁ ଟୋଟାଲ୍ ମିଶିକି ଯଦି ଜଣଙ୍କ ପିଛା ଖର୍ଚ୍ଚ ହେଲେ କେତେ ହେଇପାରିବ

ଆଚ୍ଛା ତ ଆପଣ ମାନେ ଖାଲି ଗୋଟେ ଟାଇମ୍ ଦେବାପାଇଁ କହୁଛନ୍ତି ନା ତିନି ଟାଇମ୍ ଖାଇବା ମିଶିକି କହୁଛନ୍ତି ଷୋଳଶହ

ଆଚ୍ଛା ଆଚ୍ଛା ତ ଭଲ ଅଛି ତା'ହେଲେ ଠିକ୍ ଅଛି ମୋର ଅର୍ଡ଼ରଟା ବୁକ୍ କରିଦେଇଥିବେ ମୁଁ କାଲି ସକାଳେ ଯାଇକି ପହଞ୍ଚିବି ଆଉ ଆପଣଙ୍କ ଏ ସନ୍ଧ୍ୟାରେ ଆପଣଙ୍କୁ ଏ ନମ୍ବରରେ କିଛି ଗୁଗଲ୍ ପେ ଫୋନ୍ ପେ ଥିବ ମାନେ ମାନେ କହିଦିଅନ୍ତୁ ମୁଁ ଆପଣଙ୍କୁ କିଛି ଆଡ଼ଭାନ୍ସଟା ପଠାଇଦେବି ଆଉ ହଁ ହଁ